ଭାଇ ଆପଣ ଯେଉଁ ରୁପାଲୀ ଛକ ଚାଟ୍ବାଲା କହୁଛନ୍ତି ନା ରୁପାଲୀ ଛକରେ ଯିଏ ଚାଟ୍ ବିକନ୍ତି ଭାଇ ଚାଟ୍ ତିଆରି କେତେ କ'ଣ ନେଉଥିଲେ ଯେଉଁ ଭଲ ଚାଟ୍ଟା ଦିଅ କେଉଁଟା କ'ଣ କେତେ ରେଟ୍ ରହିଛି ପଚାଶ ଟଙ୍କା ରେଟ୍ ଦିଅ ଭଲ ଲାଗିବ ତ ଏତେ ରେଟ୍ କ'ଣ କହୁଛ ସେଇ ସେଇ ତମ ଗାଁ ଛକ ସେଇ ଛକରେ ସେଇ ଛକରେ ଆଉ ସେଇ ଛକରେ ଆଉ ଜଣେ କୋଡ଼ିଏ ଟଙ୍କା ତିରିଶି ଟଙ୍କା ବିକୁଛି ନାଇଁ ଆମେ ଶୁଣିଥିଲୁ ତ ଆମେ ଶୁଣିଥିଲୁ ତ ଆପଣଙ୍କ ଚାଟ୍ଟା ଟିକେ ଭଲ ବୋଲି ସେଥିପାଇଁ ଆମେ କହୁଛୁ ହଉ ହଉ ଟିକେ ଆଉ କଣ ଟେଷ୍ଟ କେମିତି କଣ ଭଲ ତ ଗୋଟେ ବାହାଘରିଆ କଲ୍ ଅଛି ତ ସେଥିପାଇଁ ମୁଁ କହୁଛି ଆଉ ତମର କେହି ପିଲା ନାହାନ୍ତି ଆମର ଅଛି ଚାରି ତାରିଖ ଆଜ୍ଞା ନାଁ ମୋ ଭାଇଙ୍କର ଆସିବେନା ନାହିଁ କୁହନ୍ତୁ ଏଇ ଯେଉଁ ଚାର୍ଜସେ ପାଞ୍ଚ ହଜାର ଏତେ ଟଙ୍କା ଭାଇ ଟିକେ ଅଧିକ ହେଇଯାଉନି ନା ଭାଇ ଜାଣିଛୁ ବୋଲିତ ଆପଣ ଆପଣଙ୍କୁ କହୁଛୁ ଟିକେ ଅଧିକ ହେଇଯାଉଛୁନା କମାନ୍ତୁ

ମୁଁ ଜାଣି ଶୁଣିଥିଲି ବୋଲିତ ସେଇଆ କହିଲି ହଁ ଟିକେ ରେଟ୍ ଫେଟ ରେଟ୍ ଫେଟ କମ୍ କଲେ ପଇସା ଫୋନ୍ ପେ ନା କ୍ୟାସ୍ ନେବେ ହଉ ତା'ହେଲେ ରଖୁଛି